ମୁଁ ଗୋଟିଏ ଚ୍ୟାନେଲ୍କୁ ପସନ୍ଦ କରେ ଯାହାକି ଜି ନ୍ୟୁଜ୍ ଏ ଜି ନି ନ୍ୟୁଜ୍ର ସୁଧିର ଚୌଧୁରୀ ନାମକ ଏକ ଆଙ୍କର ଭଲ ଭାବରେ କହିଥାନ୍ତି ଯାହାକି ସେହି ତାର ସୋରର ନାମ ହେଉଛି ଡି ଏନ ଏ ଏହି ଡି ଏନ ଏ ସୋରେ ଅନେକ ପ୍ରକାରରେ ରିସର୍ଚ୍ଚ କରି ଗୋଟିଏ ବିଷୟରେ ସେମାନେ ଅନୁସନ୍ଧାନ କରି କହିଥାନ୍ତି ଏବଂ ଏହି ଅନୁସନ୍ଧାନରେ ଅନେକ ପ୍ରମାଣ ଥାଏ ଏଣୁ ଆମ୍ଭେମାନେ ଏହାକୁ ମନ ସହଯୋଗରେ ଦେଖିଥାନ୍ତୁ ଏଣୁ ଆମ୍ଭମାନଙ୍କୁ ଏହା ଏକ ଭଲ ସୁଯୋଗ ମିଳିଥାଏ ଆମ୍ଭେମାନେ ଅନେକ ପ୍ରକାରରେ ତାହାକୁ ଦେଖିଥାଉ ଟେଲିଭିଜନ୍ ମାଧ୍ୟମରେ ମୋବାଇଲ ମାଧ୍ୟମରେ ଏବଂ ଲ୍ୟାପଟପରେ ଦେଖିଥାଉ ଯାହାକି ଭାରତର ଅନେକ କ୍ଷେତ୍ରରେ ଏହା ଦେଖାଯାଏ ଏବଂ ଏହି ସୋରେ ସୁଧୀର୍ ଚୌଧୁରୀ ନାମରେ ଜଣେ ବ୍ୟକ୍ତି ବେଶ ଭାବରେ ବିଖ୍ୟାତ ଏବଂ ସେ ନିଜର କୌଶଳରେ ଅନେକ ପ୍ରକାରରେ ଲୋକଙ୍କୁ ବୁଝାଇ ଏବଂ ଶିଖାଇବାର ପ୍ରୟାସ କରିଥାନ୍ତି ଯାହାକି ଲୋକେ ତାହାକୁ ପସନ୍ଦ କରିଥାନ୍ତି ଏହି ନ୍ୟୁଜ୍ ମାଧ୍ୟମରେ କୌଣସି ବାଧା ଦେଖାଯାଏ ନାହିଁ ଏବଂ କିଛି ପ୍ରକାରର ଏମିତି ବି କହିଥାନ୍ତି ନା ନାହିଁକି ଯାହାକି କୌଣସି ରାଜନେତାକୁ ଖରାପ ଲାଗିବ ସେମାନେ ନିଜର ପ୍ରମାଣ ସହିତ ନିଜର ବକ୍ତବ୍ୟ କରି ଦେଇଥାନ୍ତି ଏବଂ ଯାହା ଭଲ ଭାବରେ ସେମାନେ ଜାଣିଶୁଣି କଥାଟି କହିଥାନ୍ତି ଏବଂ କାହାକୁ ଏମିତି ବାଧିବ ସେମିତି ସେମାନେ କହିନଥାନ୍ତି ସୁଧୀର ଚୌଧରୀଙ୍କୁ ଚାଳିଶ ବର୍ଷ ହୋଇଥିବ ଏବଂ ସେ ଗୋଟିଏ ମହାନ ବ୍ୟକ୍ତି ଭାବରେ ଜଣାଶୁଣା ଯାହାକି ଭାରତର ଅନେକ କ୍ଷେତ୍ରରେ ତାହାକୁ ଜାଣିଛନ୍ତି ଏବଂ ତାଙ୍କୁ ଚିହ୍ନିଛନ୍ତି ଆମେ ବି ତାହାକେ ଚିନ୍ହିଛୁଁ ଆମେ ବି ତାହାକେ ଜାଣିଛୁଁ ଟି ଭି ମାଧ୍ୟମରେ ତାହାକୁ ଦେଖିଥାଉଁ ଜାଣିଥାଉ ଏବଂ ତାଙ୍କ କଥା ଶୁଣିଥାଉ